ମୁଁ ଆମ ଘରେ କିଛି ପଶୁ ପାଳି ରଖିଛି ସେମାନଙ୍କର ଭଲଭାବରେ ମୁଁ ଯତ୍ନ ବି ନେଉଛି ସେମାନେଙ୍କ ଦେହପା ଖରାପ ହେଲେ ମୁଁ ପଶୁ ଡ଼ାକ୍ତରଙ୍କୁ ଡ଼ାକିକି ଇଂଞ୍ଜେସନ୍ ଦେଉଛି ଦେଇକି ସେମାନଙ୍କ ଗୁହାଳ ସଫାକରୁଛି କୁକୁଡ଼ା ଭାଡ଼ି ବି ମଧ୍ୟ ସଫାସୁତରା ମୁଁ ରଖୁଛି କୁକୁଡ଼ା ଗୁଡ଼ିକୁ ଯତ୍ନରେ ରଖି ସେମାନଙ୍କୁ ତାଙ୍କ ଭାଡ଼ି ଭିତରେ ମୁଁ ଭର୍ତିକରେ ସେମାନଙ୍କ ଦେହପା ଅସୁସ୍ଥ ହେନେ ସେମାନଙ୍କୁ ମୁଁ ଇଂଞ୍ଜେସନ୍ ଟି କିଛି ତାଙ୍କୁ ଦେଇକି ବଞ୍ଚାଇ ରଖିଛି ଏମାନଙ୍କ ଦେହପା ଖରାପ ହେଲେ ମୁଁ ସେମାନଙ୍କ ଯତ୍ନ ନିଏ ଏହି ପରାମର୍ଶଟି ମୋ ମାଆ ପାଖରୁ ମୁଁ ଶିଖିଛି